ଆମ ଢେଙ୍କାନାଳ ଅଞ୍ଚଳର ଭୁବନ ଗ୍ରାମରେ ବାବା ବୁଦ୍ଧେଶ୍ୱରଙ୍କର ମନ୍ଦିର ବହୁତ ପୁରାତନ ଅଟେ ଏଠାରେ ବାବା ବୁଦ୍ଧେଶ୍ୱର ମାଟି ତଳୁ ଫୁଟି ବାହାରିଛନ୍ତି ଏଠାରେ ବହୁତ ଲୋକ ଯିବା ଆସିବା ମଧ୍ୟ କରି ବାବାଙ୍କର ଦର୍ଶନ ଲାଭ କରନ୍ତି ଏଇଠାରେ ଆମର ବାଲି ଯାତ୍ରାରେ ବାବା ବୁଦ୍ଧେଶ୍ୱର ମନ୍ଦିର ପାଖରେ ଯାତ୍ରାଟିଏ ହୋଇଥାଏ ଏଠାରେ ବହୁତ ଦୂରରୁ ମଧ୍ୟ ଲୋକମାନେ ଆସି ସ୍ଥାନ ଗ୍ରହଣ କରନ୍ତି ଏବଂ ବହୁତ ଧୁମ୍ ଧାମ୍ ରେ ମଧ୍ୟ ଜିନିଷ ପତ୍ର ନେଇ ନିଜ ନିଜ ଘରକୁ ଫେରିଥାନ୍ତି ଭୁବନ ଗ୍ରାମର ଦଶହରାରେ ଆମର ବଳଦ ନୃତ୍ୟ ଏକ ପ୍ରାଚୀନ ଏବଂ ବହୁତ ପୁରୁଣା ଏବଂ ସଂସ୍କୃତିର ଆଖ୍ୟା ଦିଆଯାଇଛି ଏହାକୁ ଇତିହାସ ପ୍ରସିଦ୍ଧ ମଧ୍ୟ କହିଲେ ଚଳେ ସେଇ ଦଶହରା ରେ ଆମର ବଳଦ ମାନେ ବଳଦ ମାନଙ୍କୁ ବିଭିନ୍ନ ଆକାରରେ ସଜା ସଜି କରି ଗାଁ ଗାଁ ବୁଲେଇଥାନ୍ତି ଦଶହରା ରେ ତାଙ୍କୁ ବଳଦ ଯାତ୍ରା ବୋଲି କୁହାଯାଏ ଏବଂ ବହୁତ ଲୋକ ଆସି ଯୋଗଦାନ ଦେଇ ଦେଖା ମଧ୍ୟ ଦେଖିଥାନ୍ତି